ଆଜ୍ଞା ଆପଣ ସାମ୍ବାଦିକ କି ହଁ ଆମର ଏଇ ଗଜପତି ଜିଲ୍ଲାରେ ଗୋଟେ ଲୋକମାନେ ଆମର ଏ ହାତୀ ବାତୀ ଏରିଆ ମିଡିଆ ଯାଇକି ଯାଇକି ଅଧିକ ଚାହିଦା କରୁଛନ୍ତି ବୁଝିଲେ ବିରିୟାନୀ ଚାହିଦା ଆଉ ଅଧିକ ରୋଷେଇକାର ଲେବର ସବୁ ଦରକାର ଆଜିକାଲି ଦୁନିଆ ଆମର ଘର କ୍ୱାଲିଟିର ଭେରାଇଟିର ମଧ୍ୟ ବିରିୟାନୀ ହେଉଛି ହେଲେ ଭେରାଇଟି କ୍ୱାଲିଟିର ଚାହିଦା ପାଇଁବି ଗୋଟେ ଆପଣ ବ୍ୟସ୍ତରେ ଗୋଟେ କହୁଥିଲି ହେବ ହଁ

ହଁ ହଁ ହେଲେ ଆମର କେତେ ପ୍ରକାର ବିରିୟାନୀ ଅଛି ମାନେକୋଉ କ୍ୱାଲିଟି କେତେ କ'ଣ ବିଭିନ୍ନ ପ୍ରକାର ପିକନିକ୍ ବିବରଣୀରେ ଲେଖିକି ଛାଡ଼ି ହଁ ହଁ ହଁ ହଁ ହଁ ରୋଷେଇ ସିଲେକ୍ସନ କରିବୁ ତ

ହଁ ମାନେ କୋଉ ବିରିୟାନୀ କାହାର ଅଭିଜ୍ଞତା ସମସ୍ତଙ୍କର ଅଭିଜ୍ଞତା ସମାନ ନୁହେଁ ନା ଆପଣଙ୍କ ପେପର୍ରେ ଦେଖିଲେ ତାକୁ ଧରି ଆମେ ରୋଷେଇ ଜାଗା ହେଉ ସିଲେକ୍ସନ କରିବୁ ଆଉ ହଁ ହଁ ହଁ ହଁ ହଁ ଆପଣ ଛାଡ଼ିବେ ହଁ